ଆଜ୍ଞା ସାହୁ ଫର୍ଣ୍ଣିଚର ଦୋକାନକୁ ଲାଗିଛି କି ଆପଣଙ୍କ ପାଖରେ ପଲଙ୍କ ଅଛି ପଲଙ୍କ କେତେ ରେଟ୍ ଦଶ ହଜାରରୁ ତିରିଶ ହଜାର ପର୍ଯ୍ୟନ୍ତ ଅଛି ଆଜ୍ଞା ଦଶ ହଜାରରୁ ତିରିଶ ହଜାର ପର୍ଯ୍ୟନ୍ତ ରଖୁଛନ୍ତି ଆଉ ଟେବୁଲ ଅଛି କେତେ କେତେ ଆମ କାଠ ଟେବୁଲ ଦରକାର ଦଶ ହଜାରରୁ ଆରମ୍ଭ କରି କୋଡ଼ିଏ ହଜାର ପର୍ଯ୍ୟନ୍ତ ଅଛି ଆଉ ମୋତେ ଚେୟାର ଦରକାର ଥିଲା ପ୍ଲାଷ୍ଟିକ୍ର ଦୁଇ ଶହରୁ ଆରମ୍ଭ କରି ଛଅ ଶହ ଭିତରେ ଅଛି ଆଉ କାଠର ତିନି ହଜାରରୁ ଆରମ୍ଭ କରି ପାଞ୍ଚ ହଜାର ଭିତରେ ସାର୍ ସେଇ ତିନି ହଜାର ଭିତରେ ପାଞ୍ଚ ହଜାର ଭିତରେ ସେ କାଠ ଚେୟାର ଅଛି ସେଥିରେ କ୍ୱାଲିଟି କ'ଣ ଯେ ଆପଣ ଏତେ ବଢ଼ାଇ ଦେଇଛନ୍ତି ତିନି ହଜାରରୁ ପାଞ୍ଚ ହଜାର ଭିତରେ ହଁ ବୋଲୋ ତାର କ୍ୱାଲିଟି କ'ଣ

ଡିଜାଇନ୍ କରାହେଇଛି ତା ବୋଲି ଏତେ ବଢ଼ାଇଦେବେ ଆପଣ ହଁ ସାର୍ ଫିକ୍ସ ରେଟ୍ କହୁଛନ୍ତି ଆମେ ହେଲେ ମନା କରୁଛୁ କାଣାକି ଆପଣ ବହୁତ ବଢ଼େଇଦଉଛନ୍ ବଜେଟ ଯେମିତି ତିରିଶ ହଜାରରୁ ଚାଳିଶ ହଜାର କରୁଛନ୍ ହଉ ହଉ ହଁ ହଁ ଆଉ ଆପଣଙ୍କ ପାଖରେ ଏମିତି ନୂଆ ନୂଆ ଜିନିଷ ଅଛି କି କ'ଣ କ'ଣ ଅଛି ତ ଡ୍ରେସିଂ ଟେବୁଲ କେତେ

ପନ୍ଦର ହଜାରରୁ ଆରମ୍ଭ କରୁଛନ୍ତି ଆରେ ପନ୍ଦର ହଜାରରୁ ସିନା ଆରମ୍ଭ କରୁଛନ୍ ପନ୍ଦର ହଜାରରୁ କେତେରୁ କେତେ ପନ୍ଦର ତ ହଜାର ଷ୍ଟାର୍ଟିଂ ଆଉ ପନ୍ଦରରୁ ପଚାଶ ହଜାର ଏତେ ରେଟ୍ କରୁଛନ୍ତି ଯେ ଡ୍ରେସିଂ ଟେବୁଲର କ୍ୱାଲିଟି କ'ଣ

ଆଉ କ'ଣ କ'ଣ

ସାର୍ କୁହନ ଆର୍ କ'ଣ କ'ଣ ବୋଲେ କ୍ୱାଲିଟି ତାର ଯେତିକି ଆମ ଆପଣ ରେଟ୍ ବଢ଼ଉଛନ ପନ୍ଦର ହଜାରରୁ ପଚାଶ ହଜାର ତକନ୍

ହଉ ଆଉ ଡ୍ରେସିଂ ଟେବୁଲ ଡ୍ରେସିଂ ଟେବୁଲ ଆପଣ କେତେ ରେଟ୍ କରୁଛନ୍ ହଁ ମୋତେ କାଠଟା ଦରକାର ଆଠ ହଜାରରୁ ଆରମ୍ଭ କରି ତିରିଶ ହଜାର ଆଉ ପ୍ଲାଷ୍ଟିକ୍ଟା ତା'ହେଲେ କାଠଟା ଆପଣ ଏମିତି କରୁଚନ୍ତି ତାର କ୍ୱାଲିଟି କ'ଣ କାଠର ଆପଣ ସେ ପ୍ଲାଷ୍ଟିକ୍ଟା କହୁଛନ୍ତି ସେ ପ୍ଲାଷ୍ଟିକ୍ରେ ଏତେ କ'ଣ ଅଛି ସେଥିପାଇଁ କମ୍ କରିଦେଲେ ଆଉ ସେ କାଠଟା କ'ଣ ଅଛି ଜମା କରିଦେଲେ

ସାର୍ ଏମତି ମୋର କିଛି ନେବାର ନାହିଁ ଥ୍ୟାଙ୍କ୍ ୟୁ ମୋର ପାଖରେ ମୁଇଁ ଗୋଟେ ରେଷ୍ଟୁରାଣ୍ଟଟେ ବନାଉଛେ ତ ସେଥିରେ ମୋର ଦରକାର ଥିଲା ହେ ଜିନିଷ ମାନ ସବୁଯାକ ଯେନ୍ତା ଡ୍ରେସିଂ ଟେବୁଲ ହେମିତି କାଠର ଚେୟାର ଷ୍ଟିଲ୍ ସବୁ ମୋର ଦରକାର ଥିଲା ତ ସେଥିଲାଗି ମୁଇଁ ଆପଣଙ୍କୁ କଲ୍ କରିଥିଲି ମାନେ ଆପଣଙ୍କୁ କଲ୍ କଲେ କେତେ କେତେ ଦାମର ଜିନିଷ ମାନେ ମିଲୁଛେ ହଉ ସାର୍ ତା'ହେଲେ ମୁଇଁ ରଖୁଛେଁ